କ୍ରିକେଟ୍ ଖେଳିବାକୁ ପିଲାମାନେ ବହୁତ ପସନ୍ଦ କରନ୍ତି କ୍ରିକେଟ୍ ହେଉଛି ପିଲାମାନଙ୍କର ପ୍ରିୟ ଗେମ୍ ଯିଏକି ଲୋକମାନେ ତାକୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ଖେଳିବାକୁ ମଧ୍ୟ ପସନ୍ଦ କରନ୍ତି ଏହା ଟୁର୍ଣ୍ଣାମେଣ୍ଟ୍ ହେଲେ ଲୋକମାନେ ବା ପିଲାମାନେ ସବୁ ଦେଖିବାକୁ ମଧ୍ୟ ଯାଆନ୍ତି ଯେକୌଣସି ବହୁତ ଲୋକ ମଧ୍ୟ ଦେଖିବାକୁ ସେ ଗେମ୍କୁ ଯାଆନ୍ତି ଆଉ ଲୋକମାନଙ୍କର ପ୍ରିୟ ଗେମ୍ କ୍ରିକେଟ୍ ସମସ୍ତଙ୍କ ସମସ୍ତଙ୍କୁ ପଚାରିଲେ ମଧ୍ୟ ସମସ୍ତେ କହିବେ ମୋର ପ୍ରିୟ ଗେମ୍ କ୍ରିକେଟ୍ କ୍ରିକେଟ୍ଟି ଏପରିକି ମଧ୍ୟ ଇଏ ଇଂରେଜ୍ମାନଙ୍କୁ ମୁଁ ଧନ୍ୟବାଦ ଦେଉଛି କି ଯେହେତୁ ଏଇଭଳି କ୍ରିକେଟ୍ ଗେମ୍କୁ ସିଏ ବାହାର କରିଛନ୍ତି ପିଲାମାନଙ୍କର ସ୍କୁଲ୍ କେଲେଜ୍ ଟ୍ୟୁସନ୍ ସବୁଆଡ଼େ କ୍ରିକେଟ୍ ଖେଳୁ କ୍ରିକେଟ୍ ଏପରିକି ସବୁ ସବୁ ଦେଶର ସବୁ ଦେଶରେ ମଧ୍ୟ ଖେଳ ହୁଏ ଦେଶ ରାଜ୍ୟ ଜିଲ୍ଲା ଟୁର୍ଣ୍ଣାମେଣ୍ଟ୍ ହୁଏ ପିଲା ଦେଖିବାକୁ ମଧ୍ୟ ଏହାକୁ ପସନ୍ଦ କରନ୍ତି ଖେଳିବାକୁ ମଧ୍ୟ ପସନ୍ଦ କରନ୍ତି କ୍ରିକେଟ୍ ଆମର ପ୍ରିୟ ଗେମ୍ ନୂଆ ଗେମ୍ ବା ପ୍ରିୟ ଗେମ୍